ମୁଁ ଏହି ଚଣ୍ଡୀ ମନ୍ଦିର ପାଖରେ ରହୁଛି ଆଉ ମୁଁ ଟିକିଏ ଯିବାକୁ ଚାହୁଁଛି ସିଟିଏ ହେଉ ସେଠାରୁ ଆମେ ସମସ୍ତେ ବୁଲିବାକୁ ଯିବୁ ଧବଳେଶ୍ୱର ମନ୍ଦିର ଆମର ସେଇଠି ଗୋଟେ ମାନସିକ ଅଛି ଆଉ ଆସୁଆସୁ ବାରଟା ତିରିଶ ହୋଇଯିବ ବାରଟା ଗୋଟାଏ ଖଣ୍ଡେ ହୋଇଯିବ ଆପଣ ଟିକିଏ ଅଟୋରେ ନେଇକି ଯିବେ ଆମ ସହିତ ଆମକୁ ବି ଟିକିଏ ଛାଡ଼ିଦେବେ ସେଠାରେ ଅଟୋ ମିଳିବ ନା ଆପଣଙ୍କ କିଛି ଅସୁବିଧା ଅଛି ଆମର ଆସୁ ଆସୁ ବହୁତ ଲେଟ ହୋଇଯିବ ଆମେ ଚାହୁଁଛୁ ଗାଡ଼ିଟାକୁ ରିଜର୍ଭ କରିକି ନେଇଯିବୁ କାହିଁକିନା ଲେଟ ହେବ ସେତେବେଳେ ଆଉ ଅଟୋ ମିଳିବ ନା ନାହିଁ ଆପଣ ଯିବେ ଆମ ସହିତ ଆଉ ଏହି ନିକଟସ୍ଥ ଛକରେ କୌଣସି ମଧ୍ୟ ଅଟୋ ମିଳୁନାହିଁ ତେଣୁ ଆପଣ ଟିକିଏ ଆମକୁ ସାହାଯ୍ୟ କରନ୍ତୁ ଆମେ କେତେ ଟଙ୍କା ଲାଗିବ ଆପଣ ଟିକିଏ ଚଳାନ୍ତୁ ଆମ ସହିତ ଏକ୍ସଟ୍ରା ଡିମାଣ୍ଡ କରିବେ ପଛେ ଦେବୁ କିନ୍ତୁ ଆମକୁ ଟିକିଏ ନେଇକି ଛାଡ଼ି ଦିଅନ୍ତୁ ଶିଡ଼ିଏରେ